ନବଜାତ ଶିଶୁ ଶିଶୁ ଜନ୍ମ ହେଲାପରେ ପ୍ରଥମେ ତା'ର ଛଅ ଦିନରେ ଷଠି ଓଷା ପାଳନ କରାଯାଏ ଯାହା ସେହିଟା ଘରେ ପାଳନ କରାଯାଏ ଷଠି ଓଷା ପାଳନ କରାଯାଏ ଓ ବାର ଦିନରେ ତା'ର ବାରଯାତ୍ରା ପାଳନ କରାଯାଏ ସେଥିରେ ମଧ୍ୟ ଆମର ବାରଯାତ୍ରା ପରେ ତା'ର ଛୁଆଁଛୁତି ଆଉ ରହିନଥାଏ ଶିଶୁ ସେହିଦିନ ପ୍ରଥମ ଥର ଗାଧୋଇ ଥାଏ ଛୁଆଁ ରହିନଥାଏ ସେଦିନ ପିଠା ପିଠା ହଉ ପାଳନ କରାଯାଏ ପିଠା ପିଠା ହୋଇ ପାଳନ କରାଯାଏ ତା'ପରେ ଏକୋଇଶ ଦିନରେ ଏକୋଇଶ ଦିନରେ ଏକୋଇଶ ଦିନରେ ଶିଶୁର ଏକୋଇଶା ପାଳନ କରାଯାଏ ସେଥିରେ ଆମର ଶିଶୁର ନାମକରଣ ହୋଇଥାଏ ଶିଶୁର ମେଳା ପାଲା ହୋଇଥାଏ ଓ ଶିଶୁ ପାଇଁ ବିଭିନ୍ନ ପ୍ରକାର ଜାତକ ମଧ୍ୟ ସେହିଥିରେ ତିଆରି କରାଯାଇଥାଏ ଶିଶୁର ନାମକରଣ ପରେ ତାକୁଛଅ ମାସରେ ଶିଶୁର ସରି ଦଶ ମାସରେ ଶିଶୁର ଆମର ଦଶ ବାଳ ପଡ଼ିଥାଏ ସେଥିରେ ଆମର ଶିଶୁର ବାଳ ପଡ଼େ ଏବଂ ଶିଶୁର ନାମକରଣ ମଧ୍ୟ ଆଉ ଥରେ ଦିଆଯାଇଥାଏ ଓ ଶିଶୁର ବର୍ଷେ ପରେ ଶିଶୁର ସୂର୍ଣ୍ଣକ୍ଷେତ୍ର ପାଳନ କରାଯାଇଥାଏ